ନିଜର୍ ପର୍ସନାଲ୍ ଆମର ଇଣ୍ଟରନେଟ୍ରେ ନିଜର ପର୍ସନାଲ୍ ଆକାଉଣ୍ଟ୍ ଆମେ ନିଜେ ସେଭ୍ କଲେ ବହୁତ୍ ଭଲ୍ ହେ ତାପରେ ନିଜର ପାର୍ସୱାର୍ଡ଼ ଦେଇ କି ନିଜର ରଖିଲେ ବହୁତ୍ ବଢ଼ିଆ କାରଣ ସେଥିଲାଗି ବହୁତ୍ ସୁବିଧା ଏବେ ହେ ନିଜେ ସିକ୍ୟୁର୍ ହବା କଥା ଆଜି କାଲି ଦୁନିଆରେ ଯେତ୍କି ଚାଲିଛି ବହୁତ୍ ଜିନିଷ୍ମାନେ ଡୁପ୍ଲିକେଟ୍ ଲୋକମାନେ ଅଛନ୍ ନାଇ ନଉଛନ୍ତି ଇୟାଡ଼େ ସିଯାଡ଼େ କା କା ର ପଇସା କାଟି ନିଅନ୍ତି ସେଥି ଲାଗି ମେନ୍ ହଉଚି ଯେ ପର୍ସନାଲ୍ ଆକାଉଣ୍ଟ କ୍ରେଡ଼ିଟ୍ କରି ନେଇଚେ ହି ସେ ଜିନିଷ୍ ନିଜର୍ ସିକ୍ୟୁର୍ ହେବା କଥା ନିଜର ପର୍ସନାଲ ହି ସେ ସିକ୍ୟୁରିଟି ହେବାର୍ କଥା ତା ଯେନ୍ତା କି ପସନ୍ଦ ଗୋପନୀୟ ବୋଲି ନା ନା ସିକ୍ୟୁରିଟି ହିସାବରେ ସେ ଜିନିଷ୍ ରହିବା କଥା ସେଥିର୍ ଲାଗି ନିଜର୍ ସିକ୍ୟୁରିଟ୍ କୋଡ଼୍ ନିଜେ ହି ରଖ୍ବାର କଥା କାହାରିକେ ଦେବାରେ ହି କଥା ହି ନେଇ କେ ଜନାବାର କଥା ନୁହେଁ ଯେତେ ବି କ୍ଲୋଜ୍ ହେଇ ଥିଲେ ବି ସେଥି ଲାଗି ଭଲ୍ ହେ ଆ ସିକ୍ୟୁରିଟି ହି ମେନ୍ ସବୁ କରକି ଲାଗି